ଭଉଣୀ ଗୋଟେ କାମ କରିବ ମୋର ମୁଁ ତ ମୋ ମା ଆଉ ବାପା ଟିକେ ହଁ ନମସ୍କାର ମୋ ମା ବାପା ଟିକିଏ ବୟସ୍କ ହେଇ ଗଲେଣି ହେଲା କି ଆଉ ମୁଁ ତ ଗୋଟେ କମ୍ପାନୀରେ ଚାକିରୀ କରୁଛି ଆ ମୋତେ ଦିନରେ ସମୟ ଦେବାକୁ ବି ସମୟ ହଉନି ଆଉ ଟିକିଏ ତାକୁ ଯତ୍ନ ନେବାକୁ ମୁଁ ଟିକିଏ ତମକୁ ଟିକିଏ ରଖିବାକୁ ଚାହୁଁଛି କ'ଣ କହୁଛନ୍ତି ଆଉ ଯତ୍ନ ଯଦି ନେବେ ହଁ କୁହନ୍ତୁ ମୁଁ ତ ମୁଁ ଗୋଟେ କମ୍ପାନୀରେ ଚାକିରୀ କରୁଛି ମୁଁ ସମୟ ମେନ୍ କଥା ମୁଁ ତାଙ୍କୁ ଦେଖା ଶୁଣା କରିପାରୁନାହିଁ ଆଉ ମୋ ପାଖରେ ଆଉ କେହି ନାହାଁନ୍ତି ମୁଁ ଏକା ରହୁଛି ଘରେ ମୋ ମୋ ମା ବାପା ରହୁଛନ୍ତି ଆଉ ତାଙ୍କୁ ଟିକିଏ ଦେଖାଶୁଣା କରିବ ଆଉ ମୋତେ କୁହନ୍ତୁ କେମିତି କ'ଣ ସବୁବେଳେ ମୋ ଘରେ ରହିବେ ନା ଟାଇମ୍ ଟୁ ଟାଇମ୍ କେତେବେଳେ ଯିବା ଆସିବା କରିକି ଦେଖିବେ ଟାଇମ୍ ଟୁ ଟାଇମ୍ ଆସିବ ହଁ ସେଇଟା ତ ମୁଁ ତୁମକୁ ପଚାରୁଥିଲି କେତେ କ'ଣ ନବ ତୁମେ ନିଜେ କୁହ ତୁମର କେତେ ଟଙ୍କା ଦେଲେ ତୁମକୁ ପୂସାଇବ

ଦଶ ହଜାର ଟଙ୍କା ମାସକୁ ନେବ ହଁ ମୁଁ ସେଇ କଥା କହୁଛି ହଁ ମୁଁ ସେଇ କଥା କହୁଛି ଠିକ୍ ଅଛି ମୁଁ ସେଇ କଥା କହୁଛି ଯେ ଦଶ ହଜାର ଟଙ୍କା ନେବ ମୋ ମା ବାପାଙ୍କର ଟୋଟାଲ୍ ସବୁ ସେବା ଶୁଶ୍ରୂଷା କରିବ ଆଚ୍ଛା ଯଦି ଠିକ୍ ଅଛି ତା'ହେଲେ ରାତିଟା ଆଚ୍ଛା ମୋତେ କୁହନ୍ତୁ ସକାଳୁ କେତେବେଳେ ଆସିବେ ପୁଣି ଖରାବେଳେ କେତେବେଳେ ଯିବେ ପୁଣି ଖରାବେଳେ କେତେବେଳେ ଆସିକି ତା'ପରେ କେତେବେଳେ ଆସିବେ ପୁଣି ରାତିରେ କେତେବେଳେ ଯିବେ ଟାଇମ୍ଟା ମୋତେ କୁହନ୍ତୁ ସନ୍ଧ୍ୟା ପାଞ୍ଚଟାରେ ପଳାଇଲେ ଠିକ୍ ଅଛି ନା ମୋତେ ଟିକିଏ ଅସୁବିଧା ହେଉଛି ତୁମେ ଯେଉଁ ଟାଇମ୍ କହୁଛ ସେ ଟାଇମ୍ରେ ମୋତେ ଟିକିଏ ଅସୁବିଧା ହେଉଛି କାହିଁ ନା ମୋର ପାଞ୍ଚଟା ସକାଳ ପାଞ୍ଚଟାରେ ଆସିବା କିଛି ଆବଶ୍ୟକ ନାହିଁ କାହିଁ ନା ମୁଁ ସକାଳୁ ନଅଟା ପର୍ଯ୍ୟନ୍ତ ଘରେ ରହୁଛି ହେଲା ତୁମେ ତୁମର ଆଠଟା ସାଢ଼େ ଆଠଟା ଯାଏଁ ତୁମ ଘର କାମ ଯାହା କରିବା କଥା କର ହେଲା କିନ୍ତୁ ମୋତେ ଆସି ମୋ ମୁଁ ଯେତେବେଳେ ଯାଉଛି ଧର ସାଢ଼େ ଆଠ କି ନଅଟା ଭିତରେ ମୁଁ ଯାଉଛି ତୁମେ ସାଢ଼େ ଆଠରୁ ନଅଟା ଭିତରେ ଆସି ମୋ ଘରେ ପହଞ୍ଚିବ ହେଲା ପହଞ୍ଚିଲା ପରେ ତାଙ୍କର ରୋଷେଇବାସ କରି ଦେବା ତାଙ୍କ ଗାଧୁଆ ପାଧୁଆ ପାଣି ଫାଣି ଦେବା କରି ସାରିଲା ପରେ ତାଙ୍କ ଖାଇବା ପିଇବା ଦେଇ ସାରିକି ତାଙ୍କୁ ଶୁଆଇ ଦେଇକି ତା'ପରେ ଦେଢ଼ଟା ଟାଇମ୍ରେ ତୁମ ଘରକୁ ପଳାଇବ ଦୁଇ ଘଣ୍ଟା ପାଇଁ ଦୁଇ ଘଣ୍ଟା ପରେ ପୁଣି ତିନିଟା ସାଢ଼େ ତିନିଟା ଭିତରେ ପଳାଇ ଆସିବ ପଳାଇ ଆସିକି ତାଙ୍କର ଆଉ ଯେଉଁ ରେଷ୍ଟ କାମ ଯଦି ରୋଷେଇବାସ ହଉ ତାଙ୍କର ଯେଉଁ ଦେହ ଫେହ ଯଦି ମାଲିସ୍ ଫାଲିସ୍ କିଛି ଥିବ ତାକୁ ବି କରିଦେବ କରିଦେଇକି ସଞ୍ଜ ସାଢ଼େ ସାତଟା ଆଠଟା ଭିତରେ ତାଙ୍କୁ ଖାଇବା ପିଇବା ଦେଇ ଦେଇକି ତାଙ୍କୁ ଶୁଆଇ ଦେଇକି ତୁମେ ତୁମର ପଳାଇବ ହେଲା ଠିକ୍ ଅଛି ତୁମେ ଯଦି ଦଶ ହଜାର ଟଙ୍କା କହୁଚ ମୁଁ ଦଶ ହଜାର ଟଙ୍କା ଦେବା ପାଇଁ ବି ରାଜି ଅଛି କିନ୍ତୁ ଗୋଟେ କଥା ହେଲା ମୁଁ ଯେତେବେଳେ ସମୟ ନ ଦେଇ ପାରୁଛି କିନ୍ତୁ ମୋ ମା ବାପାଙ୍କର କୌଣସି ପ୍ରକାର ଯେମିତି ଅସୁବିଧା ନ ହବ ହଁ ତାଙ୍କୁ ମେଡ଼ିସିନ ଠିକ୍ ଟାଇମ୍ର ତାଙ୍କୁ ମେଡ଼ିସିନ ଠିକ୍ ଟାଇମ୍ର ଖାଇବାକୁ ଦେବ ଠିକ୍ ଅଛି ମେଡ଼ିସିନ ଠିକ୍ ଟାଇମ୍ର ଦେବ ଖାଇବା ପିଇବା ଠିକ୍ ଟାଇମ୍ରେ ଦେବ ଠିକ୍ ଅଛି କାଲିଠାରୁ ଆସ ଆସିଲା ପରେ ମୁଁ ବି କିଛି ଯଦି ଦରକାର କି ଆବଶ୍ୟକ ଥିବ ତା'ହେଲେ ମୁଁ କିଛି ଆଡ଼ଭାନ୍ସ ବି ଦେଇ ଦେବି ହେଲା ତା'ପରେ ତୁମେ ଡ୍ୟୁଟି କରିବ ଆଉ ହେଲା